ଆପଣଙ୍କ ଷ୍ଟଲ୍ ରେ କ'ଣ କ'ଣ ରଖୁଛନ୍ତି ମୁଁ ଖାଇ ମୁଁ ତ ଗୁଲୁଗୁଲା ଖାଇଥାନ୍ତି କିନ୍ତୁ ଆପଣଙ୍କର କେତେ ସମୟ ଖୋଲା ରହୁଛି ଆପଣ ରା ଚାରିଟାବେଳୁ ଆସିକି ଖୋଲୁଛନ୍ତି ଷ୍ଟଲ୍ ଏଇଠି ନାହିଁ ନାହିଁ ବଡ଼ ବଡ଼ ହୋଟେଲ ମାନଙ୍କରେ ସବୁ ସେଇ ପୋଡ଼ା ତେଲ କୁ ରଖିକି ସେଇଥିରେ ପକାଇକି ରୋଷେଇକରିଦିଅନ୍ତି ନା ତୁମେ ସେମିତି କରୁନ ତ ହଁ ଆଗରୁ ତ ସବୁ ମୁଁ ପୁରୁଣା ପୁରୁଣା ସବୁ ଆଇଟମ୍ ଥିଲା ଏବେ ତ ନୂଆ ନୂଆ କେତେ ଅଲଗା ଅଲଗା ନାଁ ସବୁ ହେଲାଣି ଆ ଆପଣ ସବୁ ସନ୍ଧ୍ୟାବେଳେ କେତେଟାରୁ କେତେଟା ଖୋଲୁଛନ୍ତି ଦୋକାନ ଚା କଫି ବ୍ୟବସ୍ଥା ଅଛି ଆପଣଙ୍କ ଷ୍ଟଲ୍ ରେ ସନ୍ଧ୍ୟାବେଳେ ଆପଣଙ୍କର ମୁଁ ଶୁଣିଥିଲି ଏଇଠି ସମସ୍ତେ ବି କହୁଛନ୍ତି ଆପଣଙ୍କ ଷ୍ଟଲ ବହୁତ ପୁରୁଣା ଷ୍ଟଲ ଆଉ ଭଲ ବି ଆପଣ ଦିଅନ୍ତି ସମସ୍ତେ ଏଇଠି କହୁଛନ୍ତି ଆଉ ଭିଡ଼ ବି ବହୁତ ହୁଏ କ'ଣ ସବୁଦିନ ଏମିତି ଭିଡ଼ ହୁଏ ବହୁତ ହେଲେ ମୁଁ ଶୁଣିଥିଲି ଯେ ଆପଣଙ୍କର ବହୁତ ବଡ଼ ଷ୍ଟଲ ବହୁତ ଭଲ ବି ଆଉ ଆପଣ ଏଇଟା କେତେ ବର୍ଷ ହେଲା ଖୋଲିଲେଣି ହୁଁ ଅଲଗା ସବୁ ହୋଟେଲ ରେ ପୋଡ଼ା ତେଲ ବ୍ୟବହାର କରନ୍ତି ତ ସେଥିପାଇଁ ଆପଣଙ୍କ ବିଷୟରେ ବି ମୁଁ ଶୁଣିଥିଲି ବହୁତ ଭଲ ବୋଲି ଆପଣ କ'ଣ ଗୋଟିଏ ରୋଷେଇଆ ରଖିଛନ୍ତି ନା ଅଲଗା ମାନେ ସବୁ ରଖିଛନ୍ତି ପିଲା ଆଜ୍ଞା ଆଜ୍ଞା ମୁଁ ଏଇ ସନ୍ଧ୍ୟାବେଳେ ଆସିବି ତାହେଲେ ଖାଇବା ପାଇଁ ଆଉ